ଦେଖନ୍ତୁ ଭାରତ ଭାରତରେ ଓଡ଼ିଆ ଭାଷାକୁ ନେଇକି ବହୁ ଗୁଡ଼ାଏ ପ୍ରଚଳିତ ଏବଂ ସଂରକ୍ଷିତ କରାଯାଇପାରିବ ବୋଲି କୁହାଯାଇଛି କାହିଁକି ନା ଦେଖିବାକୁ ଗଲେ ଦେଖନ୍ତୁ ଓଡ଼ିଶା ଓଡ଼ିଆ ଓ ସାହିତ୍ୟ ଭାଷା ଯାହାକି ଆମର ଆମ ଓଡ଼ିଶାର ଓଡ଼ିଶା ରାଜ୍ୟର ଓଡ଼ିଶା ରାଜ୍ୟର ମାତୃଭାଷା ଯାହା ଯାହାଦ୍ୱାରା କିି ଆମେ ବହୁ ଗର୍ବିତ ଏବଂ ଆମେ ସମସ୍ତେ ବହୁ କିଛି ଶିକ୍ଷା ମଧ୍ୟ ସେଥିରୁ ଲାଭ କରିଅଛୁ ସେଥିପାଇଁ ଆମ ଓଡ଼ିଶା ସରକାର ମଧ୍ୟ ବହୁ ଗୁଡ଼ାଏ ପଦକ୍ଷେପ ନେଇଛନ୍ତି ଆମର ଓଡ଼ିଆ ଓଡ଼ିଆ ଭାଷା କୁ ବଜାଇ ରଖିବା ପାଇଁ କାହିଁକିନା ଧୀରେ ଧୀରେ ଆମ ଓଡ଼ିଆ ଭାଷା ଲୁପ୍ତ ହେବାକୁ ଯାଉଛି କିନ୍ତୁ କିନ୍ତୁ ଆଗାମୀ ପିଢ଼ିକୁ ଓଡ଼ିଆ ଶିଖାଇବା ପାଇଁ ପ୍ରୋତ୍ସାହିତ କରାଯିବା ବହୁତ ଦରକାର ସେଥିପାଇଁ ଆମର ସରକାର ବହୁତ ଗୁଡ଼ାଏ ପଦକ୍ଷେପ ବା ଆମ ଶିକ୍ଷା ଅନୁଷ୍ଠାନ ବହୁତ ଗୁଡ଼ାଏ ପଦକ୍ଷେପ ନେଇସାରିଲାଣି ଏବଂ ଆଗାମୀ ପିଢ଼ିରେ ବିଭିନ୍ନ ଭାଷା ବିଭିନ୍ନ ପ୍ରତିଯୋଗିତା ବିଭିନ୍ନ ଗୀତ ଶୁଣିବା ପୌରାଣିକ ଗଳ୍ପ ଶୁଣିବା ଇତ୍ୟାଦି କଥାକୁ ସେମାନେ ଭୁଲି ନଯିବେ କିପରି ତାର ପ୍ରଚେଷ୍ଟା ମଧ୍ୟ କରାଯାଉଛି ଆଉ ସମସ୍ତ ସ୍କୁଲ କଲେଜରେ ବି ସେଇଥିପାଇଁ ବହୁତ ଗୁଡ଼ାଏ କମ୍ପିଟିସନ ପ୍ରୋଗ୍ରାମ୍ ମଧ୍ୟ ରଖାଯାଉଛି ଓ ମୁଁ ଆଶା କରେ ଆମ ଶିକ୍ଷା ଅନୁଷ୍ଠାନର ଏହି କାର୍ଯ୍ୟ ସଫଳତା ସଫଳତା ପାଇବ ଏବଂ ଆଗାମୀ ପିଢ଼ିର ଯେଉଁ ଛାତ୍ରଛାତ୍ରୀମାନେ ପିଲାମାନେ ସମସ୍ତେ ଓଡ଼ିଆ ଭାଷାକୁ ସମ୍ମାନ ସହ ନିଜର ମାତୃଭୂମିର ନାମ ରଖିବେ